ହଁ ମୁଁ ଗୋବର ଗ୍ୟାସ୍ ପ୍ଳାଣ୍ଟ୍ ଦେଖିଛି ଏହା ଲୋକଙ୍କୁ ବହୁତ ସାହାଯ୍ୟ କରିଥାଏ ପ୍ରଥମେ ତ ଗୋବର ଗ୍ୟାସ୍ ଯଦି ଆମମାନଙ୍କର ଜୀବନରେ ଦରକାର ତା'ହେଲେ ତା'କୁ ପାଞ୍ଚ ଫୁଟ୍ ଗାତ ଖୋଳାଯାଏ ସେ ଗାତ ଭିତରେ ଆମ୍ଭେମାନେ ଯେହେତୁ ଗୋବର ପକାଇଥାଉ ସେଇ ଗୋବରକୁ ନେଇ ହିଁ ଗୋବର ଗ୍ୟାସ୍ ପ୍ଳାଣ୍ଟ୍ ଆଜିକା ବିଜ୍ଞାନ ଯୁଗରେ ଆମମାନଙ୍କର ପୁଅ ଝିଅମାନେ କରିଥାନ୍ତି ଯେହେତୁ ଗୋବର ଗ୍ୟାସ୍ ପ୍ଳାଣ୍ଟ୍ ଦ୍ଵାରା ଆମ୍ଭେମାନେ ବିଜୁଳି ପାଇଥାଉ ଆଉ ସେ ଗୋବର ମଧ୍ୟ ଆମ୍ଭେମାନେ ସାର ଆକାରରେ ମଧ୍ୟ ପାଇଥାଉ ସେହି ଗୋବର ହିଁ ଆମ୍ଭେମାନେ ସମସ୍ତେ ସମସ୍ତଙ୍କ ଜମିରେ ପକାଇ ଚାଷ କାମରେ ଲଗାଇଥାଉ